ତେର ସାତେ ଉଣେଇଶ ଶହ ଅଶି ଏକ ଏକ ଦୁଇ ହଜାର ତେଇଶ ପନ୍ଦର ତିନି ଦୁଇ ହଜାର ତେଇଶ ଅଠର ଆଠ ଦୁଇ ହଜାର ତେଇଶ ପାଞ୍ଚ ଏକ ଦୁଇ ହଜାର ଚବିଶ